ମୋ ମତରେ ବିଦ୍ୟାଳୟ ଶିକ୍ଷା ପରେ ସବୁ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପଢ଼ିନଥାନ୍ତି କାରଣ ଅଧିକାଂଶରେ ଆମ ଏହି ଅଞ୍ଚଳରେ ଅର୍ଥର ବାଧା ସାଜିଥିବାରୁ ଅଧିକାଂଶ ପିଲାମାନେ ବିଦ୍ୟାଳୟ ଶିକ୍ଷା ପରେ ନିଜ ଓ ନିଜ ପରିବାରର ଖର୍ଚ୍ଚ ଉଠାଇବା ପାଇଁ କିଛି ନା କିଛି କାମ କରିବାକୁ ଲାଗିଥାନ୍ତି ଏବଂ ସେମାନଙ୍କର ପାଠପଢ଼ା ଛାଡ଼ି ଯାଇଥାଏ ଏବଂ ଅନ୍ୟ କିଛି ପିଲାମାନେ ଯାହାର ପରିବାରର କୌଣସି ବ୍ୟବସାୟ ବା କିଛି ଦୋକାନ ଥାଏ ସେମାନେ ସେହି କାମରେ ନିୟୋଜିତ ହୋଇଥାନ୍ତି କାରଣ ସେମାନଙ୍କ ଉଚ୍ଚ ଶିକ୍ଷାରେ ଏତେ ମନ ଲାଗିନଥାଏ ଏବଂ ନିଜର ପରିବାରର ବ୍ୟବସାୟକୁ ଆଗକୁ ବଢ଼ାଇ ନେବା ପାଇଁ ସେଥିରେ ନିୟୋଜିତ ହୋଇଥାନ୍ତି ଏହା ବ୍ୟତୀତ କିଛି ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ ନ କରି ନିଜର ପେସା ବା ଇଚ୍ଛା ପ୍ରକାଶ କରୁଥିବା କଳାକୁ ଆଗକୁ ବଢ଼ାଇ ନେବା ପାଇଁ ସେ ଦିଗରେ କାର୍ଯ୍ୟ କରିଥାନ୍ତି ଯେପରି କି କିଛି ପିଲା ନୃତ୍ୟରେ କିଛି ପିଲା ଫୋଟୋଗ୍ରାଫିରେ କିଛି ପିଲା ଗୀତ ଗାଇବାରେ ନିଜକୁ ଗଢ଼ି ଉଠିବା ପାଇଁ ସେ ଦିଗରେ କାର୍ଯ୍ୟରତ ହୁଅନ୍ତି ଏବଂ ପାଠ ପଢ଼ାରେ ଏତେଟା ମନ ଦିଅନ୍ତି ନାହିଁ ବାକି କିଛି ପିଲା ରହିଲେ ଯେଉଁମାନେ କି ଉଚ୍ଚ ଶିକ୍ଷା କରି ନିଜକୁ ଜଣେ ଭଲ ଶିକ୍ଷିତ ଭାବେ ଗଢ଼ି ତୋଳିବାରେ ସେ ଦିଗରେ କାମ କରିଥାନ୍ତି